କେଉଁ ପପୁ ହଁ ଭାଇ କୁହ କି ଅସୁବିଧା ହେଇଛି

କ'ଣ ମରାମତି କରିବ ବୋଲି ଆଣିଛ ନା କ'ଣ କ'ଣ ଏଇଟା ମରାମତି କରିବ ନା ପୁରା ଘର ଭାଙ୍ଗି ଗୋଟେ ନୂଆ ଘର କରିବ କେତେ ତାଲା ଗୋଟେ ତାଲା ନା ଦୁଇ ତାଲା ମିସ୍ତ୍ରୀ କେଉଁଠିକାର ଆଣିବ ଇଟା ନା ପଥର ଯଦି ଇଟା ଆଣିବ ତା'ହେଲେ ଭୁବନ ବ୍ରାହ୍ମଣୀ ବ୍ରିଜ୍ ସାଇଡ଼୍ରେ ଯେଉଁ ସାହୁ ଇଟା ଫାକ୍ଟ୍ରି ଯେଉଁଟା ଅଛି ସେଇଠୁ ଆଣିବ ଭାରି ମୁଁ ତା ପାଖକୁ ଫୋନ୍ କରିଦେଉଛି ସିମେଣ୍ଟଟା ମୁଁ ଆଉ କହିପାରିବି କି ଯଦି କହିବ ମୁଁ ତା'ହେଲେ କାଳୀ ବଜାର କଂଟ୍ରାଟ୍ରିବାଲାକୁ କହିଦେବି ସେ ତୁମକୁ ମାନେ କହିଦେବି ସେ ତୁମକୁ ଗଲେ ତୁମକୁ ଦେଇଦେବେ ଆଣିଛ ହଁ ତୁମେ ଆଣ ଭାରି ପଇସା କଥା ମୁଁ ବୁଝିବି ବାଲିଟା ମୁଁ ଭାବୁଛି ଏ ଯେଉଁ କବାଟ ବନ୍ଧ ସାଇଡ଼୍ରୁ ଆଣିଲେ ଭଲ ହବ ରଡ଼୍ଟା ସେ ସିମେଣ୍ଟ୍ ଦୋକାନରୁ ଆଣିବା ଭାରି କହିଦେବି ଏଇଠୁ ଚିପ୍ସ୍ଟା ଚିପ୍ସ୍ଟା ସାଢ଼େ ଚାରି ସାଢ଼େ ଚାରି କହୁଛି ଚବିଶ ଶହ ଟଙ୍କା ହଁ କଥା ହେଇକି ମୋତେ ଜଣାଅ ଆଉ ହଉ ହଉ ପଠେଇବି ପଇସା ଆକାଉଣ୍ଟ୍କୁ ଏମିତିରେ ମୁଁ ଯିବି ସମର୍ ଭ୍ୟାକେସନ୍ ହେବ ମୁଁ ଯିବି ଛୁଟିରେ ହଁ ହଉ ମିସ୍ତ୍ରୀକୁ ଡାକିବ ଘରକୁ ଆସିକି କଥା ହୋଇଯିବା ଆଉ